ମୁଁ ଫ୍ଲିପକାର୍ଟରୁ ଗୋଟିଏ ଅନ୍ଲାଇନ୍ ସପିଂ କରିଥିଲି ବ୍ଳୁଟୁଥ ଯେଉଁଟାକି ମୋର ପନ୍ଦର ଶହ ଟଙ୍କା ପଡ଼ିଥିଲା କିନ୍ତୁ ମୁଁ ଦୁଇ ମାସ ହେଲା ଜମା ହେଲେ ବି ୟୁଜ କରିନି ସେହିଟା ଖରାପ ହୋଇଗଲା ମୁଁ ଭାବୁଛି ବୋଧେ ମୋ ପଇସା ଗୁଡ଼ାକ ବେକାର ଗଲା